ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଶିଳ୍ପ କହିଲେ ସାଧାରଣତଃ କଂସା ବାସନକୁ ବୁଝାଏ କାରଣ କଂସା ବାସନ ପାଇଁ ଆମ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ତାପରେ ରହୁଛି କି ବ୍ୟବସାୟ କହିଲେ କୃଷିଜାତ ବ୍ୟବସାୟ ଯେମତି ରହିଲା ଆମର ଧାନ ବିରି ମୁଗ କୋଳଥ ବାଦାମ ଏହିସବୁ କୃଷିଜାତ ଦ୍ରବ୍ୟ ରହୁଛି ଯାହା ଫଳ ଏହିସବୁ ଜିନିଷ ପାଇଁ ଆମର ଯେଉଁ ଯେଉଁଟାକି ଆମ ଜିଲ୍ଲାର ଅର୍ଥନୀତିକୁ ଅଗ୍ରଗତି କରିପାରିବ ନିଶ୍ଚିନ୍ତ ରହିଲା ସମୟ ସହିତ ଏହି ଶିଳ୍ପ କିମ୍ବା ବ୍ୟବସାୟ ଗୁଡ଼ିକ କିପରି ବିକଶିତ ହୋଇଛି ନିଶ୍ଚିନ୍ତ ଭାବରେ ବିକଶିତ ହୋଇଛି କିନ୍ତୁ ଯଦି ଏହାକୁ ଅଧିକ ସୁଯୋଗ ଦିଆଯାଏ ଏହିସବୁ ଜିନିଷକୁ ବାହାର ରାଜ୍ୟରେ ହେଉ ବା ବାହାର ଦେଶରେ ହେଉ ପହଞ୍ଚାଯାଇପାରେ ତେବେ ଆମ ଦେଶର ଆମ ଜିଲ୍ଲାର ଅର୍ଥନୀତି ଦୁଇଗୁଣ ବା ତିନିଗୁଣ ତା ଠାରୁ ଅଧିକା ମଧ୍ୟ ହୋଇପାରେ ଏହି ସୁଯୋଗ ନିହାତି ମିଳିବା ଦରକାର